ଓଡ଼ିଶା ପରିଦର୍ଶନ କରିବା ସମୟରେ ପର୍ଯ୍ୟଟକମାନେ ବହୁତ ପ୍ରକାର ମନୋରଞ୍ଜନ କାର୍ଯ୍ୟକଳାପ କରିପାରିବେ ଏବଂ ଦୁଃସାହାସିକ କ୍ରୀଡ଼ା ମଧ୍ୟ ଚେଷ୍ଟା କରିପାରିବେ ଯେମିତିକି ଆମ ଓଡ଼ିଶାରେ ବହୁତ ଗୁଡ଼ାଏ ଜଳ ପ୍ରପାତ ଏବଂ ନଦୀ ପୋଖରୀ ମଧ୍ୟ ରହିଅଛି ଯାହା ମାଧ୍ୟମରେ ସେମାନେ ଜଳ କ୍ରୀଡ଼ା ଆଦି କରିପାରିବେ ହାକିଂ ଏବଂ ଟ୍ରେକିଂ ମଧ୍ୟ ଆମ ଓଡ଼ିଶାରେ କରିପାରିବେ ପାହାଡ଼ ପର୍ବତରେ ଚଢ଼ି ସେହିଠୁ ଫେରିବାର ମଜା ହିଁ ଅଲଗା ଏହି ସବୁ ମଜାର ସେମାନେ ଉପଭୋଗ କରିପାରିବେ ସ୍ପିଡ଼ ଡଙ୍ଗା ଆଦି ମଧ୍ୟ ଉପଭୋଗ କରିପାରିବେ ସ୍କୁବା ଡାଇଭିଂ ଭଳି ରୋମାଞ୍ଚଜନକ କାର୍ଯ୍ୟ ମଧ୍ୟ ସେମାନେ କରିପାରିବେ ବାନାନା ବୋଟରେ ପାଣିରେ ଭାସି ବହୁତ ପ୍ରକାରର ମଜା ଜନକ କାର୍ଯ୍ୟକ୍ରମ କରିପାରିବେ ନଈରେ ମଧ୍ୟ ନୌଉ ଚାଳନା ଏବଂ ସ୍ନୋର୍କେଲିନ କରିପାରିବେ କ୍ୟାମ୍ପିଙ୍ଗ ମଧ୍ୟ କରିପାରିବେ ବନ ଜଙ୍ଗଲରେ କ୍ୟାମ୍ପିଙ୍ଗ କରି ସେମାନେ ବନସ୍ତରୀୟ ଜାଗାମାନଙ୍କରେ ବହୁତ ମନୋରଞ୍ଜନ କରିପାରିବେ